ଓଡ଼ିଶାର ବା ଆମର ମାତୃଭାଷା ଓଡ଼ିଆ କିନ୍ତୁ ଓଡ଼ିଶାରେ ସମସ୍ତେ ଓଡ଼ିଆ ଜାଣନ୍ତି ନାହିଁ ସବୁ ଜିଲ୍ଲାରେ ତାଙ୍କର କିଛି କିଛି ଅଲଗା ଭାଷା ରହିଥାଏ ଏଗଜାମ୍ପୁଲ କୋଇ ଭାଷା କନ୍ଧ ଭାଷା ଡମ୍ବ ଭାଷା ସଉରା ଭାଷା ବିଭିନ୍ନ ପ୍ରକା ଭାଷା ଓଡ଼ିଶାରେ ରହିଥାଏ କିନ୍ତୁ ଓଡ଼ିଶାର ମାତୃଭାଷା ବା ଆମ ଭାଷା ଓଡ଼ିଆ ଏଇଠି ଓଡ଼ିଆ ସମସ୍ତେ କହିବେ ଆଉ ଓଡ଼ିଆ ଭାଷା ଦ୍ୱାରା ଆମେ ସମସ୍ତଙ୍କୁ ଜାଣିପାରୁଛୁ ଓଡ଼ିଆ ଭାଷା କହିଲେ ସମସ୍ତେ ଜାଣନ୍ତି ଆମର ମାତୃଭାଷା ଓଡ଼ିଆ ଓଡ଼ିଆ ଯେଉଁ ଭାଷାର ଲୋକ ବି ହୁଅନ୍ତୁ ଆଦିବାସୀ ଲୋକ ହୁଅନ୍ତୁ ଡ଼ମ୍ବ ଲୋକ କୁଇ ଲୋକ ଯେଉଁ ଲୋକ ହେଲେ ବି ଓଡ଼ିଆ କହିଲେ ଆମେ ଓଡ଼ିଆ ଲୋକ ଲୋକ ବୋଲିକି ବୁଝି ଯାଉ